ଆଜ୍ଞା ଆପଣ ଆପଣ କି ପୂଜା ଭଣ୍ଡାରୀ ଷ୍ଟୋର୍ ରୁ କହୁଥିଲେ ଆଜ୍ଞା ଆମ ଘରେ ଗୋଟେ ପୂଜା ଅଛି ସେଥିପାଇଁ କିଛି ଜିନିଷ ଦରକାର ଆପଣଙ୍କ ଦୋକାନ ରେ କଣ କଣ ଆପଣଙ୍କର ସଳିତା ଦୁଇ ଦୁଇ ବଣ୍ଡୁଲି ହଁ ହଁ ଲେଖି ନିଅନ୍ତୁ ଦୁଇଟା ଦୁଇଟା ଧୂପକାଠି ଧୂପକାଠି ଦୁଇଟା କେତେ ଟଙ୍କା ଭିତରେ ଅଛି ଶହେ ଟଙ୍କାରେ ଦୁଇଟା ଦେଇଦିଅନ୍ତୁ ଆଉ ଅଛି ଘି ଘି ଅଛି ଘି ହଁ ଗୋଟେ କେତେ ଟଙ୍କାର ହଁ ପୂଜା ର ପୂଜା ପୂଜା ପାଇଁ ତ ନେଉଛି ଅଧା କିଲୋ ର ନାଇ ଗୋଟେ ହଁ ଲେଖି ନିଅନ୍ତୁ ହଁ ଦୁଇଟା କେତେ ଟଙ୍କା ଦୁଇଟା ଶହେ କୋଡ଼ିଏ ଟଙ୍କା ଆଉ ଆଉ ଘଟ ଅଛି ପିତଲ ର ଘଟ କେତେ ଟଙ୍କାର ମିଡ଼ିୟମ୍ ସାଇଜ୍ ର ଦିଅ ଗୋଟେ ହୁଁ ଆଉ କର୍ପୂର ଦେଇ ଦିଅନ୍ତୁ ଆଉ କର୍ପୂର କେତେ ଟଙ୍କାର ଅଛି ଆଉ ଦଶ ଟଙ୍କାର ଦୁଇଟା ଦେଇଦିଅନ୍ତୁ ହୁଁ ଆଉ ଲାଲ କପଡ଼ା ଅଛି ଘଟ ଉପରେ ଦେବା ପାଇଁ ସେଇଟା ଗୋଟେ ଦେଇ ଦିଅନ୍ତୁ ଗୋଟେ ଗୋଟେ ଆଉ ଲାଲ ଲାଲ ସୂତା ଅଛି ସେଇ ଚାରି ପାଖରେ ଦିଅନ୍ତୁ ନାହିଁ କି ସେଟା ହଁ ସେଟା ଗୋଟେ ଦେଇ ଦିଅନ୍ତୁ ଆଉ ଧୂପ ଅଛି ଧୂପ ଧୂପ ଅଛି

ସେଟା ଗୋଟେ ପାଏ ପାଏ ପାଏ ଦେଇ ଦିଅନ୍ତୁ

ହଁ କେତେ ହେଲା ହିସାବ କରିଦେଲେ ହଁ ଗାମୁଛା ଦୁଇଟା ତିନିଟା ତିନିଟା ଦେଇ ଦିଅନ୍ତୁ

କେତେ ହେଲା ସବୁ ମିଶିକିରି ହଜାରେ ପଚାଶ ପଚାଶ ଆପଣ ଘରେ ଆସି ଦେଇ ଯାଇ ପାରିବେ ନା ଯିବାକୁ ପଡ଼ିବ ହୋଉ ଠିକ୍ ଅଛି ତାହେଲେ

କିଛି ଆଡ଼ଭାନ୍ସ ଦେବାକୁ ପଡ଼ିବ ନା ଆସିବା ଆସିବା ପରେ ଦେବି ସବୁ କିଛି